ସେହି ପାଞ୍ଚଟି ତାରିଖ ହେଉଛି ଏକ ଦୁଇ ହଜାର ଦୁଇ ପାଞ୍ଚ ଦୁଇ ହଜାର ଦଶ ପାଞ୍ଚ ଦଶ ଦୁଇ ହଜାର ପନ୍ଦର ଛଅ ବାର ଦୁଇ ହଜାର ବାଇଶି ତିରିଶି ଆଠ ଦୁଇ ହଜାର ଚବିଶି